ଆମେ ରୋଷେଇ କରିବା ସମୟରେ ଷ୍ଟିଲର ବାସନ ବ୍ୟବହାର କରିଥାଉ ଏବଂ ବେଳେବେଳେ ପିତ୍ତଳ ବାସନ ମଧ୍ୟ ବ୍ୟବହାର କରିଥାଉ ଆଗ କାଳରେ ଯେହେତୁ ପିତ୍ତଳ ବାସନରେ ରୋଷେଇ କରୁଥିଲେ ସେହି ଦୃଷ୍ଟି ରୁ ଆମେ ଏବେ ଯେତେପାରିବୁ ସେହି ପିତ୍ତଳ ବାସନରେ ରୋଷେଇ କରିବା ପାଇଁ ଚେଷ୍ଟା କରୁଛୁ ଷ୍ଟିଲ ର ଚାମଚ ଛୁରୀ ଏଗୁଡ଼ିକ ବ୍ୟବହାର କରୁ ଏବଂ ମାଟି ହାଣ୍ଡି ମାଂସ କଲା ସମୟ ରେ ଆମେ ମାଟି ରେ ପ୍ରସ୍ତୁତ ଡେକ୍ଚି ଆଣି ମାଟିହାଣ୍ଡି ମାଂସ ସେଇଠି ରୋଷେଇ କରିଥାଉ ଏବଂ ଭାତ ରୋଷେଇ କରିବା ସମୟ ରେ ଆମେ ରସ ଡେକ୍ଚି ରେ ଭାତ ରାନ୍ଧି ଥାଉ ଆମର ବହୁତ ଗୁଡ଼ିଏ ରସ ର ବାସନ ମଧ୍ୟ ରହିଛି ଷ୍ଟିଲ ବାସନ ବହୁତ ବ୍ୟବହାର କରିଥାଉ